ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଛଅ ହଜାର ଛଅ ଶହ ପଞ୍ଚୋସ୍ତରୀ ଆଠ ହଜାର ନଅ ଶହ ଅଠାନବେ ଷାଠିଏ ହଜାର ଛଅ ଶହ ପଞ୍ଚୋସ୍ତରୀ ଏକ ଲକ୍ଷ ସତୁରୀ ହଜାର ଆଠ ଶହ ନବେ ନଅ ଲକ୍ଷ ଅଠାବନ ହଜାର ଦୁଇ ଶହ ଆଠ